ବାର ଜାନୁଆରୀ ଦୁଇ ହଜାର ଏକୋଇଶି ପନ୍ଦର ଅଗଷ୍ଟ ଦୁଇ ହଜାର ଚଉଦ କୋଡ଼ିଏ ଜୁନ୍ ଦୁଇ ହଜାର ଷୋହଳ ଅକ୍ଟୋବର୍ ଦୁଇ ହଜାର ପାଞ୍ଚ ସାତ ନଭେମ୍ବର୍ ଦୁଇ ହଜାର ସାତ